ଯାଜପୁର ଜିଲ୍ଲାରେ ବିଶେଷ କରି ଏହାର ଆର୍ଥନୀତି ଏବଂ ଭିତ୍ତିଭୂମି ଦୃଷ୍ଟିରୁ ବର୍ଷ ବର୍ଷ ଧରି ଜିଲ୍ଲା ବହୁତ ବଦଳି ଯାଇଛି ପୂର୍ବ କାଳରେ ଏଠାରେ ଲୋକମାନେ ଚାଷ ବାସ କରି ନିଜର ପେଟ ପୋଷନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଏଠାରେ କ୍ଷୁଦ୍ର ଓ ବୃହତ ଶିଳ୍ପ ଯଥା କୋଇଲା ଖାଦାନ ପରି ଅନ୍ୟ ଅତ୍ୟଧିକ ଶିଳ୍ପ ହୋଇଯାଇଛି ଯାହା ଫଳରେ ଲୋକମାନେ ଆଉ ଚାଷବାସ ନ କରି ଏହି ଶିଳ୍ପରେ କାର୍ଯ୍ୟ କରି ନିଜ ପେଟ ପୋଷିବାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ଯାହା ଫଳେରେ କି ଏହାର ବହୁତ ଦୁରୁପଯୋଗର କାରଣ ଏଠାକାରେ ଅନେକ ଶିଳ୍ପରୁ ଅତ୍ୟଧିକ ଧୂଆଁ ବାହାରିବାରୁ ଲୋକମାନଙ୍କର ଜୀବନ ଯାପନ ଶୈଳୀରେ ବହୁତ ଅସୁବିଧା ହେଉଛି ଏହାଦ୍ୱାରା ଅତ୍ୟଧିକ ଗରମ ହେଉଛି ଏବଂ ଲୋକମାନେ ହନ୍ତସନ୍ତ ହୋଇ ମରୁଛନ୍ତି ଅଧିକ ଗଛ କାଟୁଛନ୍ତି ଏବଂ ନିଜ ନିଜର ଭିତରେ ଝଗଡ଼ା ଲାଗୁଛନ୍ତି କାର୍ଯ୍ୟ ପାଇଁ